ଚିତ୍ରାଙ୍କନ କରିବା ସମୟରେ କାଗଜ ପେନ୍ସିଲ୍ ରବର ତୂଲି ଇତ୍ୟାଦି ବ୍ୟବହାର କରାଯାଏ ମୁଁ କିଛି ବ୍ରାଣ୍ଡର ଚି ଚିତ୍ର ସବୁ ବ୍ରାଣ୍ଡର ଚିତ୍ରକୁ ପସନ୍ଦ କରେ ଓ ଏହା ସୋନପୁର ଠାରୁ କିଣିବି ମେହ ମହଙ୍ଗା ନୁହଁ ଚିତ୍ର କରିବା ପାଇଁ ଏସବୁ ଦରକାର